ଆମର ଗାଁର ପ୍ରଥମ ହଉଛି ଗାଁ ପଶିଲାର୍ ମାତ୍ରେ ହଉଛି ଆମର ମନ୍ଦିର ଶିବ ମନ୍ଦିର ସେ ମନ୍ଦିର ଆମେ ଚାରିକଡ଼ ତାକୁ ସଫାସୁତୁରା ରଖେ ସବୁ ଆବର୍ଜନାକୁ ରୁଣ୍ଢେଇ ଆମେ ଆବର୍ଜନା କୁଣ୍ଡରେ ପକାଇ ଦିଏ ଏବଂ ଗାଁର ପରିବେଶ ମଧ୍ୟ ପରିଚ୍ଛନ୍ନତା କରେ ଗାଁ ରାସ୍ତା କଡ଼ ଜରି ଆବର୍ଜନା ଯାହା ଅପରିଷ୍କାର ଜିନିଷ ସବୁ ପଡ଼ିଥାଏ ତାକୁ ଆମେ ଉଠାଇ ସବୁ ଡଷ୍ଟବିନ୍ରେ ପକେଇଥାଉ ଆମର ତା'ପରେ ମନ୍ଦିର ପରେ ଆମର ସ୍କୁଲ ଛକ ଅଛି ସ୍କୁଲ ଛକରେ ମଧ୍ୟ ଯେତିକି ଆମର ଅଳିଆ ଆବର୍ଜନା ସବୁ ଆମେ ସଫା କରିକି ସେଠି ଆବର୍ଜନା କୁଣ୍ଡରେ ପକାଇ ଥାଉ ତା'ପରେ ଆମର ଗାଁ ଭିତରେ ଆଉ ଗୋଟେ ଛକ ଅଛି ଅଷ୍ଟମ ପହରୀ ଛକ ସେଠିବି ମଧ୍ୟ ଆମେ ଚାରି କଡ଼ ସଫାସୁତୁରା ରଖେ ଆମର ଗାଁକୁ ଆମେ ନିଜେ ଆମେ ବହୁତ ପରିଷ୍କାର ପରିଚ୍ଛନ୍ନ କରିଥାଉ ଯାହା ଆବର୍ଜନା ସବୁ ରାସ୍ତା କଡ଼ରେ ପଡ଼ିଥାଏ ତାହାକୁ ଆମେ ସବୁ ସଫା କରୁ ଅଷ୍ଟମ ପ୍ରହରୀ ମଧ୍ୟ ସେମିତି ଆବର୍ଜନା କୁଣ୍ଡରେ ସଫା କରି ଆମେ ଆବର୍ଜନା କୁଣ୍ଡରେ ପକାଇ ଥାଉ ଏହା ପରେ ଆମର ପାଣି ଟାଙ୍କି ସେଠି ମଧ୍ୟ ଗୋଟେ ମଧ୍ୟ ଛକ ଅଛି ସେଠିବି ଦୋକାନ ଫୋକାନ ଅଛି ସମସ୍ତେ ଦୁକାନରେ ଖାଇକି ଜରିଫରି ସବୁ ପକାଇଥାନ୍ତି ଆମେ ସବୁ ସେଇଗୁଡ଼ାକ ସଫା କରି ସବୁ ଆବର୍ଜନା କୁଣ୍ଡରେ ପକାଇଥାଉ ମୋତେ ଗାଁ ଗାଁ ଆମ ଗାଁକୁ ମୋତେ ବହୁତ ଭଲ ଲାଗେ ଆମ ଗାଁକୁ ଆମେ ନିଜେ ସଫା କରୁ ତେଣୁ ଆମ ଗାଁ ବହୁତ ବଢ଼ିଆ ବହୁତ ସୁନ୍ଦର ଆମ ମୋତେ ବହୁତ ପସନ୍ଦ ଲାଗେ ଆମ ଗାଁକୁ